ଆମ ଦେଶ ଭାରତରେ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ବା ପଇସା ଏ ଗୋଟେ ଏକାଉଉଣ୍ଟ୍ରୁ ଆଉ ଗୋଟେ ଏକାଉଣ୍ଟ୍କୁ ଜଲ୍ଦି ଟ୍ରାନ୍ସଫର୍ କରିବା ପାଇଁ ସରକାରଙ୍କ ବହୁତ ଗୁଡ଼ାଏ ଯୋଜନା ଅଛି ଯେମିତିକି ଫୋନ୍ପେ' ଗୁଗଲ୍ ପେ' ୟୁ ପି ଆଇ କ୍ୟୁ ଆର୍ କୋଡ଼୍ ଏହିଭଳି ଭାବରେ ଆମ ଦେଶରେ ସରକାର ବହୁତ ସୁବିଧା କରିଦେଇଛନ୍ତି ଆମେ ଏଥି ଦ୍ୱାରା ବହୁତ ସାରା ମାନେ ଅନ୍ଲାଇନ୍ରେ ପଇସା ମଧ୍ୟ ପେ' କରିପାରୁଛୁ ଏବଂ ଆମେ ଯେକୌଣସି ସ୍ଥାନରେ ରହିକି ମଧ୍ୟ ଆମ ସାଙ୍ଗକୁ ପଇସା କିମ୍ବା ଅନ୍ୟ କିଛି ଜିନିଷ ପାଇଁ ମଧ୍ୟ ଆମେ ହେଲ୍ପ କରିପାରୁଛୁ ସରକାରଙ୍କୁ ଆମେ ଏହି ଅନ୍ଲାଇନ୍ ବ୍ୟାଙ୍କିଂ କାର୍ଯ୍ୟକ୍ରମକୁ ଆମ ପାଇଁ ସୁବିଧାଜନକ କରିଥିବାରୁ ଆମେ ବହୁତ ବହୁତ ଧନ୍ୟବାଦ ମଧ୍ୟ କରୁଛୁ ଯେ ଏହିଭଳି ଯଦି ଆଉ ଆଗାମୀରେ ଆମେ ଯେମିତିକି କୌଣସି କେସ୍ କିମ୍ବା ଅଧିକ କିଛି କିଛି ଠକାମୀ ନ ହହେ ଏଥିପାଇଁ ଆମକୁ ସରକାର ବାରମ୍ବାର ଆମକୁ ସେ ଅନ୍ଲାଇନ୍ ଆପ୍ ବା ଫୋନ୍ପେ' ଗୁଗୁଲ୍ ପେ' ଦ୍ୱାରା ଆମକୁ ବହୁତ ଥର ସୂଚାଇ ଦେଉଛନ୍ତି ଯେମିତିକି କିଛି ଆମକୁ ଫ୍ରଡ଼୍ ନହେଉ କିମ୍ବା ଆମ ପଇସା କେଉଁଠି ଠକିକି କିଏ ନ ନିଅନ୍ତୁ ସେ ସେଥିପାଇଁ ସାଇବର୍ ସାଇବର୍ ମଧ୍ୟ ଆମ ପାଇଁ ଉପଲବ୍ଧ ରହିଛି